ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ନେଇକି ଆମର ବହୁତ ଗୁଡ଼ିଏ ଯୋଜନା ଚାଲିଛି ଯେଉଁ ଯୋଜନାଟା ଆମର ଲୋକମାନେ ଉପକୃତ ହଉଛନ୍ତି ଆମର ଓଡ଼ିଶାରେ ଆମର ସରକାର ଯେଉଁ ଯୋଜନା ତିଆରି କରିନ୍ତି ସେ ଯୋଜନା ହେଲା ଆମର ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ଗୋଟେ ମମତା ଯୋଜନା ଆମର ଅଛି ଆଭା ଯୋଜନା ଆଉ ସବୁ ଆମର ଏରିଆରେ ତ ପ୍ରାୟ ମେଡ଼ିକାଲ୍ କଲେଜ ଅଛି ସବୁ ପିଲାମାନେ ପାଠ ପଢ଼ୁଛନ୍ତି ଆଉ ଲୋକମାନେ ବି ସବୁ ସୁବିଧା ପାଉଛନ୍ତି ଏ ସରକାର ଯୋଜନାରେ ମଧ୍ୟ ଉପକୃତ ହଉଛନ୍ତି ଆଉ ଆମ ଯୋଜନା ଗୁଡ଼ିକ ଆମେ ପାଉଛୁ ଏବଂ କେତେଜଣ ଆମର ଜାଣୁନାହାନ୍ତି ଯେଉଁମାନେକି ଏ ଯୋଜନା ବିଷୟରେ ଜାଣିପାରୁନାହାନ୍ତି ସେମାନଙ୍କୁ ମଧ୍ୟ ଆମେ ସଚେତନ କରୁଛୁ ଯେମିତି ଏ ଯୋଜନା ଗୁଡ଼ିକ ତାଙ୍କେ ପାଆନ୍ତୁ ଏବଂ ଚିକିତ୍ସାର ସୁବିଧା ପାଆନ୍ତୁ